ମୋ'ର ରୋଷେଇ ଘରର ପଛପଟେ ବଗିଚାଟିଏ ଅଛି ରୋଷେଇ ଘରର ପାଣି ବଗିଚାକୁ ଯାଏ ଯାହା ଫଳରେ ପାଣି ଯୋଗୁଁ ଗଛ ହୃଷ୍ଟପୁଷ୍ଟ ହୋଇ ବଢ଼େ ତା' ଭିତରେ ପାଣି ମଧ୍ୟ ନିଷ୍କାସିତ ହେବାରୁ ପାଣି କମ୍ ଖର୍ଚ୍ଚ ହୁଏ